ମୁଁ ନୋକିଆ ମୋବାଇଲ କିଣିଛି ବହୁତ ଭଲ ସେଟ୍ ଆଜ୍ଞା ବ୍ୟାଟେରୀ ବି ଭଲ ପଡ଼ୁଛି ପାଞ୍ଚ ବର୍ଷ ହେଲାଣି ଆଜ୍ଞା ବ୍ୟାଟେରୀ ଖରାପ ନାହିଁ ଆଉ ଜିନିଷଟା ବହୁତ ଭଲ ଆଉ ପାଞ୍ଚ ବର୍ଷ ହେଲାଣି କିଛି ପାଞ୍ଚ ପଇସା ବି ଖର୍ଚ୍ଚ ହୋଇ ନାହିଁ ଆଜ୍ଞା ବହୁତ ଭଲ କମ୍ପାନୀ